ହ୍ୟାଲୋ ସାର୍ ମୁଁ କାମିନି କହୁଥିଲି ଆପଣ ପରିବା ଦୋକାନୀ ତ ମୋର ଟିକିଏ ଟିକିଏ ଦରକାରଥିଲା ଟିକିଏ ମୋର ଭୋଜି ଅଛି ତ ପନିପରିବା ଟିକିଏ ଦରକାରଥିଲା ଆପଣ ଦେଇପାରିବେ ପାଞ୍ଚଶହ ଲୋକଙ୍କର ଭୋଜି ଗୋଟାଏ ହେବ ଆଜ୍ଞା ଆପଣଙ୍କ ରେଟ୍ ସବୁ କ'ଣ କ'ଣ ସବୁ ଅଛି ଓଉ ରେଟ୍ ଟା କେତେ ଅଛି ଆଉ କ୍ଯାପ୍ସିକମ ଟା ବାଇଗଣ କୋବି ଗାଜରଟା କେତେ ଅଛି ଆଉ ଯେଉଁ ଫୁଲକୋବି ରେଟ୍ ଟା ଜହ୍ନା ତିଆଳିଟା ବିଲାତି କୋଡ଼ିଏ ଟଙ୍କା ଆପଣ କ'ଣ ଏତେ ରେଟ୍ ରେଟ୍ କହୁଛନ୍ତି କେମିତି ଆମେ ଆଣିବୁ ତଥାପି ଆମ ପାଇଁ କିଛି କମ୍ କରନ୍ତୁ ଧଣିଆ ପତ୍ର ମଟରଛୁଇଁ ହଉ ହଉ ତାହାଲେ ମୁଁ ଲିଷ୍ଟ କରିଥିବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ତିରିଶି ତାରିଖରେ ଯିବୁ

ତିରିଶି ତାରିଖ ରାତିରେ ନେଇଯିବୁ ଆଉ ହଉ ହଉ ହଉ ଠିକ୍ଅଛି ଆଉ ଆଜ୍ଞା ଆପଣ ଟିକିଏ ସତେଜ ପରିବା ଦେବେ ଟିକିଏ ଭଲ ପରିବା ଦେବେ ବେଶୀ ପଇସା ପନିପରିବା ଦେବେନି ଗ୍ରୀନ ମଟରଟା ଦାମ୍ କେତେ ଅଛି କହିଲେ ବେଶୀ ଦାମ୍ ହୋଇଯାଉଛି ହଉ ହଉ ହଉ ଠିକ୍ଅଛି ମୁଁ ପଠାଇ ଦେବି ଆପଣଙ୍କ ଦୋକାନଟା କେତେ ସମୟରେ ଖୋଲୁଛି କେତେବେଳେ ବନ୍ଦ ହେଉଛି ହଉ ହଉ ଠିକ୍ଅଛି ମୁଁ ରଖୁଛି ଆଜ୍ଞା ହଉ ତାହେଲେ ରଖୁଛି